ଭାରତୀୟ ଗଣମାଧ୍ୟମ ସରକାରଙ୍କ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ନଥିଲେ ଆମେ କିଛି ଜାଣିପାରିବା ନାହିଁ ଏଇ ଗଣମାଧ୍ୟମ ଆମକୁ ସଠିକ୍ ତଥ୍ୟ ଯୋଗାଇବା ସଙ୍ଗେ ସଙ୍ଗେ ଆଗୁଆ ସୂଚନା ମଧ୍ୟ ଦେଇଥାଏ ବର୍ଷା କି ଖରା ହେଉ ଝଡ଼ ହେଉ କି ବତାସ ହେଉ ଠିକ୍ ସମୟରେ ଆଗୁଆ ସୂଚନା ଦେଇଥାଏ ଗଣମାଧ୍ୟମ ଗଣମାଧ୍ୟମ ଦ୍ୱାରା ଆମେ ଅତି ସହଜରେ ସବୁ ଖବର ପାଇଥାଉ ବନ୍ୟା ହେଉ କି ବାତ୍ୟା ହେଉ ଅବା ଝଡ଼ ହେଉ ଅବା ବତାସ ହେଉ ଆଗୁଆ ସୂଚନା ପ୍ରଦାୟନ କରିବା ସଙ୍ଗେ ସଙ୍ଗେ ସେ ଆମକୁ ସତର୍କ ମଧ୍ୟ ଦେଇଥାଏ ଆମ ଦେଶରେ କିମ୍ବା ବିଦେଶରେ ହେଉ ଯାହାବି ଘଟଣା କି ଦୁର୍ଘଟଣା ଘଟିଥାଏ ତାହା ଆମେ କେବଳ ଖବରକାଗଜ ଏବଂ ଏହି ନ୍ୟୁଜ୍ ଦ୍ୱାରା ହିଁ ଆମେ ସର୍ବପ୍ରଥମେ ସୂଚନା ପାଇଥାଉ ଦେଶର ବଡ଼ ବଡ଼ ଘଟଣା ଯାହାବି ଘଟିଥାଏ କେବଳ ଗଣମାଧ୍ୟମ ଦ୍ୱାରା ହିଁ ସମସ୍ତେ ଏହାକୁ ଲୋକଙ୍କ ଆଗରେ ପହଞ୍ଚାଇ ଥାଆନ୍ତି ଦେଖିବାକୁ ଗଲେ ଯେଉଁ ଓଟିଭି ଇଟିଭି ଏବଂ ଜିଟିଭି ଆମର ଯେଉଁ ଓଡ଼ିଆ ଚ୍ୟାନେଲ୍ ଗୁଡ଼ିକ ଅଛି ସେଇ ମାଧ୍ୟମରେ ଭାରତବର୍ଷରେ ଯେତେସବୁ ଲୋକ ଅଛନ୍ତି ଓଡ଼ିଶା ପ୍ରଦେଶରେ ଯେତେସବୁ ଲୋକ ଅଛନ୍ତି ସମସ୍ତେ ଏଇ ଗଣମାଧ୍ୟମ ଦ୍ୱାରା ହିଁ ସମସ୍ତେ ଆଗୁଆ ସୂଚନା ପାଇଥାନ୍ତି ଏବଂ ସତର୍କ ହୋଇଥାନ୍ତି ଆମେ ଖବରକାଗଜକୁ ମଧ୍ୟ ଧନ୍ୟବାଦ ଦେବା ଉଚିତ୍ ଯେ ଯେହେତୁ ଖବରକାଗଜ ମଧ୍ୟରେ ଆମର ସମ୍ବାଦ ଧରିତ୍ରୀ ଏବଂ ସକାଳ ନ୍ୟୁଜ୍ ଏବଂ ତା ସହିତ ପ୍ରମେୟ ଏସବୁ ବିଭିନ୍ନ ଖବରକାଗଜ ଆମ ମାଧ୍ୟମରେ ଆମମାନଙ୍କୁ ସଚେତନ କରେଇବା ପାଇଁ ଏବଂ ସଠିକ୍ ରହିବାପାଇଁ ଆଉ ଦେଇଥାଏ ଆମମାନଙ୍କୁ